ଆମେ ଚାଷରୁ ଉତ୍ପନ୍ନ କରୁଥିବା ବିଭିନ୍ନ ପ୍ରକାରର ପନିପରିବା ହେଉ କି ଶସ୍ୟ ଜାତୀୟ ଦ୍ରବ୍ୟ ହେଉ ଧାନ ଗହମ ବିରି ମାଲିଆ କୋଳଥ ଇତ୍ୟାଦି ତେଣୁ ଆମେ ଯେହେତୁ ମୁଁ ମଫସଲ ଅଞ୍ଚଳରେ ବସବାସ କରୁଛୁ ତେଣୁ ଆମର ଏହି ମଫସଲ ଅଞ୍ଚଳ ଉପରେ କୌଣସି ପ୍ରକାର ମଣ୍ଡିର ସୁବିଧା ନାହିଁ ବା ବଜାରର ସେମିତି ସୁବିଧା ନାହିଁ ଆମକୁ ବଜାର କିମ୍ବା ମଣ୍ଡିକୁ ଯିବା ପାଇଁ ହେଲେ ଅନେକ ପନ୍ଦର କୋଡ଼ିଏ ତିରିଶ କିଲୋମିଟର ରାସ୍ତା ଯିବାକୁ ପଡ଼େ ସେଥିପାଇଁ ଉତ୍ପାଦିତ ଦ୍ରବ୍ୟକୁ ନେଇ ମଣ୍ଡି କିମ୍ବା ବଜାରରେ ବିକ୍ରି କରିବା ଆମ ପକ୍ଷେ ସମ୍ଭବ ହୋଇପାରେ ନାହିଁ ଯଦି ଆମ ଅଞ୍ଚଳରେ ଏହି ଭଳିଆ ମଣ୍ଡିର ବ୍ୟବସ୍ଥା କରାଯାଏ ତାହେଲେ ଆମେ ଉତ୍ପାଦିତ ଚାଷରୁ ଯେଉଁ ସବୁ ଦ୍ରବ୍ୟ ଆମେ ବଜାର କିମ୍ବା ମଣ୍ଡିକୁ ନେଇ ବିକ୍ରି କରିବାର ଅସୁବିଧାର ସମ୍ମୁଖୀନ ହେଉଛୁ ତାହା ଆମ ପାଇଁ ସୁବିଧା ହୋଇଥାନ୍ତା ଏବଂ ଏ ମସଲ ଅଞ୍ଚଳରୁ ଆମ ଜିନିଷ ଆମେ ତ ଜାଣିଲୁ ନିଶ୍ଚିତ ଭାବରେ ଉତ୍ପାଦିତ ଦ୍ରବ୍ୟ ସବୁ ବାହାର ରାଜ୍ୟକୁ ମଧ୍ୟ ଯାଉଛି ତେଣୁ ଏସବୁ ବିଭିନ୍ନ ପ୍ରକାର ନିୟମ ରହିଛି ଆମେ ଯେହେତୁ ରାଜ୍ୟକୁ କୌଣସି ଫସଲ ବିକ୍ରି କରିବାରେ ଆମେ ସକ୍ଷମ ହୋଇପାରୁନାହିଁ ତେଣୁ ସେସବୁ ନିୟମ ବିଷୟରେ ମଧ୍ୟ ଆମକୁ ଜଣାନାହିଁ ଆମେ ଆମର ଯୋଉଁ ଉତ୍ପାଦିତ ଶସ୍ୟ ଧାନ ବିଶେଷ କରି ଆମେ ମଣ୍ଡିରେ ଦେଇଥାଉ ତା ପୂର୍ବରୁ ତାଙ୍କର ଯେଉଁ ନିୟମ ରହିଛି ଟୋକନ୍ ବନାଇବା ଇତ୍ୟାଦି ତେଣୁ ସେସବୁ ଟୋକନ୍ ଆମେ ସମାଇ ରା ଆମେ ଟିକନ ପ୍ରସ୍ତୁତ କରିଥାଉ ଟୋକନ୍ ପ୍ରସ୍ତୁତ କରିଥାଉ ତାପରେ ଆମର ଦିନ ଧାର୍ଯ୍ୟ ହେଇଥାଏ ଏବଂ ଆମର ଉତ୍ପାଦିତ ଧାନକୁ ନେଇ ଆମେ ଟୋକନ୍ ସାହାଯ୍ୟରେ ଯାଇକି ସେଠି ମଣ୍ଡିରେ ଆମେ ଦେଇଥାଉ ଏବଂ ସରକାରୀର ଧାର୍ଯ୍ୟ କ୍ୱିଣ୍ଟାଲ ପିଛା ଧାର୍ଯ୍ୟ ହୋଇଥିବା ଅର୍ଥରାଶି ଆମେ ବ୍ୟାଙ୍କ୍ ଜରିଆରେ ପାଇଥାଉ ତେଣୁ ଏଇଟା ଗୋଟେ ସ୍ୱାଗତ୍ୟ ପଦକ୍ଷେପ ସରକାରଙ୍କର ତେଣୁ ଆମକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ତେଣୁ ମଫସଲ ଏରିଆରେ ମଧ୍ୟ ଏଟା ମଣ୍ଡି କିମ୍ବା ବଜାର ଯଦି ସୁବିଧା ହୋଇପାରିଥାନ୍ତା ତାହେଲେ ଆମେ ମଫସଲର ଚାଷୀ ଭାଇମାନେ ଆଉ ଟିକେ ନିଶ୍ଚିତ ଭାବରେ ଉପକୃତ ହୋଇଥାନ୍ତା